ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ଆମକୁ ଅପଡ଼େଟ୍ ପାଇବା ପାଇଁ ମାଧ୍ୟମ ଆଉ ଆମ ପରିବାରର ସମସ୍ତେ ଫେସବୁକ୍ ଇନଷ୍ଟାଗ୍ରାମ୍ ବ୍ୟବହାର କରୁ ବ୍ୟବ ସମସ୍ତେ ବ୍ୟବହାର କରନ୍ତି ଫେସବୁକ୍ ଇନଷ୍ଟାଗ୍ରାମ୍ ଆଉ ଟୁଇଟର୍ ମୁଁ ମୋ ବାବା ମୋ ପରିବାରର ସବୁ ସଦସ୍ୟ ମାନେ ବ୍ୟବହାର କରନ୍ତି ତ ଆମକୁ ବିଶ୍ଵାସଜନୀୟ ଲାଗେ ସେଥିପାଇଁ ଆମେ ଫେସବୁକ୍ ଇନଷ୍ଟାଗ୍ରାମ୍ ଟୁଇଟର୍ ବ୍ୟବହାର କରୁ ତ ଆମ ଘରର ସମସ୍ତେ ସଦସ୍ୟ ବି କରନ୍ତି ବାବା ବୋଉ ଓ ଭାଇ ଭଉଣୀ ପିଲାମାନେ ସମସ୍ତେ ବ୍ୟବହାର କରୁ ଆମକୁ ଏଯାକ ବିଶ୍ୱାସଜନୀୟ ଲାଗେ ଫେସବୁକ୍ ଭଲ ଲାଗେ ଇନଷ୍ଟାଗ୍ରାମ୍ ଭଲ ଲାଗେ ଟୁଇଟର୍ ବି ଭଲ ଲାଗେ ଆମକୁ ସେମିତି କିଛି ଅସୁବିଧା ହେଇନି ତ ସେଥିପାଇଁ ଆମକୁ ବହୁତ ଭଲ ଲାଗେ